ହଁ ମୁଁ ପାଞ୍ଚୋଟି ସଂଖ୍ୟା କହିପାରିବି ସେଗୁଡ଼ିକ ହେଲା ଏକଲକ୍ଷ ଚାଳିଶହଜାର ଚାରିଶହ କୋଡ଼ିଏ ପାଞ୍ଚଲକ୍ଷ ତିରିଶହଜାର ଦୁଇଶହ ବାଉନ ଆଠଲକ୍ଷ ସାତହଜାର ଆଠଶହ ଏକସ୍ତରୀ ଦଶହଜାର ଚାରିଶହ ବାଉନ ପଚାଶହଜାର ତିନିଶହ ଚଉରାଳିଶ